ହ୍ୟାଲୋ ଫସଲ ଆମ ଆଡ଼େ ବାଇଗଣ ଭେଣ୍ଡି ଆଉ କାକୁଡ଼ି ଲାଗିଛି ଆଉ ହଁ ହଁ ତୁମ ଆଡ଼େ କ'ଣ ଲାଗିଛି ଏଥର ଆମ ପଟେ ତ କିଲୋ କୋଡ଼ିଏ ଆଉ

ଆଉ କଲରା କେତେ ଅଛି ତୁମ ଆଡ଼େ ଆମ ପଟେ ଅଧିକ ହେବାକୁ କିଲୋ ତିରିଶ ଟଙ୍କା ଲେଖାଏଁ ଯାଉଛି ହଁ ହଉ ପାଣି ଫାଣି ସବୁ ସୁବିଧା ଅଛି ତ ଆଉ ସେଥିପାଇଁ ଭଲ ଅମଳ ହେଉଛି ସବୁ ଚାଷୀଙ୍କର ବଢ଼ିଆ ଲାଭ ହେଉଛି ଆଉ ଭଲ ବିହନ ଏଇ ଆସିଥିଲା କିଣିକି ଇଏରୁ ଅଫିସ୍ରୁ ଅଣାହେଇଥିଲା ଆଉ ତୁମ ଆଡ଼େ ଆମ ଆମ ଆଡେ ବୋରିଙ୍ଗ୍ ସୁବିଧା ଅଛି ତ ସେଥିପାଇଁ ଲୋକ ଭଲରେ ପାଣି ସହଜରେ ବ୍ୟବହାର କରିଦେଉଛନ୍ତି ତା'ହେଲେ ତୁମ ଆଡ଼େ ଅମଳ ହୋଇନଥିବ କିଛି ଆଉ ରେଟ୍ ଆଉ ବଜାରକୁ ନେଇଗଲନି ଆଉ ଭେଣ୍ଡି କେତେ ଅଛି ତୁମ ଆଡ଼େ ଆଉ ଭେଣ୍ଡି ଆମ ଆଡ଼େ ତିରିଶ ପଇଁତିରିଶ ଚାଲିଛି ଏଇ ବାଇଗଣ କରାହେଇଛି ଛଅ ସାତ ମାଣ ହଁ ଏଇ ଦୋକାନକୁ ତ ଗଲେ ପଚାରିବ ଆଉ ସେ ଔଷଧ ଦେବେ ଟିକିଏ ଠିକ୍ ସମୟରେ ସ୍ପ୍ରେ କରିବାର ଅଛି ଆଉ ପୋକ ହେବାରୁ ତୁମେ ଯେଉଁ ଫସଲ ଭଲ ହେବା ପାଇଁ ଦୋକାନରୁ ଆଣିବ ତ ଔଷଧ ଆଉ ଯଦି ଅଧିକ ହଁ ଅଧିକ ରେଟ୍ ପଡ଼ିବ ଟିକିଏ ଆଉ ହଁ ହଉ ଆଉ